ହଁ ଭଲ ମୁଁ କାଲି ଆସିଲି କ'ଣ ଖାଇଲି ଏ ବରାପୁରି ଖାଇଲି ଆଉ କ'ଣ ଖାଇବି ଦୋକାନ ଯଦି ଲସ୍ ହେଉଛି ବୋଇଲେ ତାହେଲେ ଏଇଠିକୁ ପଳେଇ ଆସେ ଏଠି ଏଇଠିରେ ଦୋକାନ ଦେବୁ ଏଇଠିରେ ଭଲ ବେପାର ହବ ହଁ ଜାଗାବାଡ଼ି ଅଛି ଭଲ ଜାଗାବାଡ଼ି ଅଛି ଗ୍ରାହକ ବି ଭଲ ଏଠାରେ ଆସିବେ ଓ ଏଇଠିକି ଆସିଲେ ଏଠି ଭଲ ବେପାର ହବ ଏଠି ଗ୍ରାହକ ମାନେ ବି ବହୁତ ଆସିବେ ଆଉ ଏଠାରେ ଆମ ଘର ପାଖରେ ଦୋକାନ ଦେବୁ ହଉ ଠିକ୍ ଅଛି ତୁ ଏଠିକୁ ପଳେଇ ଆସେ ଆଉ ଏଇଠାରେ ଆମେ କଥାବାର୍ତ୍ତା ହବା ଆଉ ତୁ ଦୋକାନ ଦେବୁ ତୁ ଆଉ ତୁ ତ କୁଟୁମ୍ବକୁ ଭଲସେ ଚଳେଇବୁ ତ କେବେ ଆସିବୁ ପଇସାରେ କ'ଣ ଅଛି ମ ଜାଗା ପଇସା କ'ଣ ନେବି ତୁମ ସାଙ୍ଗଟା ତୋର ତୋର ଯେତେ ଇଚ୍ଛା ଦେବୁ ତୋର ଯାହା ତୋ ବେପାର ଦେଖିକି ଦେବୁ ଆଉ ତ ମୋର ଯେତିକି ଆସିଛି ଏତିକି ଦେବୁ ହଁ ତୁ ତୁ ଆସେ ତୁ ଏଠି ବେପାର କର ଆଗେ ତାପରେ ଦେଖିବା ହଉ ଠିକ୍ ଅଛି ହଁ ମୁଁ ଭଲ ଅଛି ଆଉ ତୁ ଘରେ ସମସ୍ତେ ଭଲ ଅଛନ୍ତି ଆଉ ତୁମ ଘରେ ସମସ୍ତେ ଭଲ ଅଛନ୍ତି ହ ହଉ ଆଉ କ'ଣ କହ କ'ଣ ଖବର ଆମଆଡ଼େ ତ ସବୁ ଭଲ ଅଛି ସବୁ ଠିକଠାକ୍ ଚାଲିଛି